ଆମର ଗାଈ ପଶୁ ରଖିଛୁ ପାଳିଛୁ କିନ୍ତୁ ଗାଈର ଟିକେ କ'ଣ ଅସୁବିଧା ହେଲେ ଆମେ ସେ କଥା ବୁଝୁ ଗାଈ ନାଁ ଦେଇଛୁ ରାଧା ଗାଈ ଆମକୁ ବହୁତ ମାନେ ଆମେ ବି ଗାଈକି ବହୁତ ଯତ୍ନଟିରେ ରଖୁ ଅତି ଯତ୍ନରେ ପାଳି ଥାଉ ଖାଇବା ପିଇବାକୁ ବି ବହୁତ ଶାନ୍ତିରେ ଆମେ ତାକୁ ଦେଇ ଥାଉ ବହୁତ ଖୁସି ଲାଗି ଥାଏ ଆମେ ଗାଈଟିଏ ପୋଷିଲେ କିନ୍ତୁ ଗାଈ ସେବା କରିଲେ ହିଁ ବହୁତ ଉପକାରୀ ଏବଂ ବହୁତ ଖୁସିରେ ସମସ୍ତେ ଘରେ ଗାଇକି ପୋଷିଥାନ୍ତି ବହୁତ ଯତ୍ନ ଆଗ୍ରହରେ ଗାଈମାନଙ୍କୁ ପୂଜା କରି ଥାଉ ଏବଂ ସେମାନଙ୍କୁ ଅତି ଯତ୍ନରେ ଥଣ୍ଡା ଦିନରେ ଆମେ ତାକୁ ଗରମ କରି ଖାଇବାକୁ ଦେଇ ଥାଉ